ଟେକ୍ନୋଲୋଜି ଭ୍ରମଣ ଶିଳ୍ପରେ ବହୁତ ସାହାଯ୍ୟ କରିଥାଏ କାରଣ ଆଗ କାଳରେ ଆମେ ଯେଉଁ ଟିକେଟ କରିବା ପାଇଁ ପଡ଼ୁଥିଲା ଯାଇକି ଆମେ ଟିକେଟ କରିବାକୁ ପଡ଼ୁଥିଲା କିନ୍ତୁ ଏହି ଯୁଗରେ କ'ଣ ନା ଏହି ବିଜ୍ଞାନର ପ୍ରଯୁକ୍ତି ଦ୍ୱାରା ନା କ'ଣ ଆମେ ଘରେ ବସିକି ମଧ୍ୟ ଟିକେଟ କରିଥାଉ ଏବଂ ଭ୍ରମଣ କରିବା ପାଇଁ ଚାହିଁଲେ ଆମେ ସେ ସେ ଯାଗା ବିଷୟରେ କିଛି ଜାଣିନଥାଉ ସେ ଯାଗାରେ କ'ଣ ଅଛି କ'ଣ ନାହିଁ କେମିତି ରାସ୍ତା ସେତେବେଳେ ଆମେ ଜାଣିନଥାଉ ନା କ'ଣ ଆମେ ଏ ଗୁଗଲ୍କୁ ଯାଉ ଗୁଗଲ୍ କୁ ଯାଇ ଗୁଗଲ୍ରେ ସର୍ଚ୍ଚ କଲେ ଏହି ଗୁଗଲ୍ ଆମକୁ ସେହି ଯେଉଁ ଯାଗା ଆମେ ଭ୍ରମଣ କରିବା କଥା ସେହି ଯାଗା ସବୁ ସେ ଆମକୁ ଦେଖାଇଥାଏ ଏପଟ ରାସ୍ତା ସେପଟେ ମନ୍ଦିର ସେପଟେ ଘର ଏହିପରି ଭାବରେ ଗୁଗଲ୍ ଆମକୁ ବହୁତ ସାହାଯ୍ୟ କରିଥାଏ ଏହି ଟେକ୍ନୋଲୋଜି ଦ୍ୱାରା ଆମର ଭ୍ରମଣର ମଧ୍ୟ ସଫଳ ହୋଇଥାଏ